ହଁ ମୁଁ ଏମିତି ଏକ ପୁସ୍ତକ ପଢ଼ିଛିି ଯେଉଁଟାକି ପ୍ରଥମେ ମୋତେ ପସନ୍ଦ ଆସିବ ନାହିଁ ବୋଲି ମୁଁ ଭାବୁଥିଲି

ସେ ପୁସ୍ତକ ପଢ଼ିଲା ପରେ ମୋତେ ବହୁତ ଭଲ ଲାଗିଲା ଏବଂ ମୁଁ ତାକୁ ବହୁତ ଭଲ ପାଇ ବସି ସେ ପୁସ୍ତକ ବାରମ୍ବାର ପଢ଼ିବା ପାଇଁ ମୋର ଇଚ୍ଛା ହେଲା ଏମିତିକି ସୁବାଷ ଚନ୍ଦ୍ରଙ୍କ ଜୀବନୀ ପ୍ରଥମେ ତ ମୋତେ ଲାଗିଥିଲା ସୁବାଷ ଚନ୍ଦ୍ରଙ୍କ ବିଷୟରେ ମୋର ଧାରଣା ମୋତେ ନଥିଲା କି ଛୋଟବେଳେ ଶୁଣିଥିଲି ସୁବାଷ ଚନ୍ଦ୍ର ବୋଷ କହୁଥିଲେ ହିଂସାତ୍ମକ ଭାବରେ ଲୋକମାନଙ୍କୁ ଆମକୁ ଯେମିତି ଶାସନ କରାଯାଉଛି ଆମେ ମଧ୍ୟ ତାଙ୍କୁ ଶାସନ କରି ଆମ ଦେଶରୁ ଇଂରେଜ ମାନଙ୍କୁ ତଡ଼ି ଦେବା ପାଇଁ କହୁଥିଲେ ତ ଏହା ଶୁଣି ମୁଁ ମଧ୍ୟ ସୁଭାଷ ଚନ୍ଦ୍ର ବୋଷକୁ ଭଲ ପାଉନଥିଲି ଏବଂ ମହାତ୍ମା ଗାନ୍ଧୀଙ୍କୁ ଅନୁସରଣ କରୁଥିଲି ଅହିଂସା ନୀତିକୁ ବିଶ୍ୱାସ କରୁଥିଲି ଏବଂ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଠିକ୍ ବୋଲି ଭାବୁଥିଲି କିନ୍ତୁ ମୁଁ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ପଢ଼ିଲା ପରେ ତାଙ୍କର ଆଜାଦ ହିନ୍ଦ ଫୋୖଜ ଗଠନ କରି ଇଂରେମାନଙ୍କୁ ଆମ ଦେଶରୁ କେମିତି ଯିବା ପାଇଁ ବାଧ୍ୟ କରିଦେଇଥିଲେ ସେ କାହାଣୀ ବିଷୟରେ ପଢ଼ି ମୋତେ ବହୁତ ଖୁସି ଲାଗିଲା ଏବଂ ମୁଁ ବହୁତ ପଢ଼ିବା ପାଇଁ ଇଚ୍ଛା କଲେ ଏବଂ ସେ ବହି ମୋତେ ବାରମ୍ବାର ପଢ଼ିବାକୁ ଇଚ୍ଛା ହେଲା ଥରଟିଏ ପଢ଼ିକି ମୋ ମନ ବୁଝିଲା ନାହିଁ ଆଉ ମଧ୍ୟ ଏମିତି ଅନେକ ବହି ଅଛି ଯେଉଁଟାକି ପ୍ରଥମେ ପଢ଼ିବା ପାଇଁ ଭଲ ଲାଗିନଥାଏ କିନ୍ତୁ ପରେ ପରେ ସେଇ ବହି ଆମକୁ ବହୁତ ଭଲ ଲାଗିଥାଏ ଏବଂ ଆମ ମନ ଜିଣି ନେଇଥାଏ